ରଥଯାତ୍ରା ଏମିତି ଏକ ପର୍ବ ଯେଉଁ ପର୍ବରେ ପ୍ରାୟ ପୃଥିବୀର ସବୁ ଜାଗାରୁ ଲୋକ ଆସି ଏକଜୁଟ୍ ହୁଅନ୍ତି ଏବଂ ଓଡ଼ିଶାର ଓଡ଼ିଶାର ଏଇଟା ସବୁଠୁ ବଡ଼ ପର୍ବ କହିବାକୁ ଗଲେ ଅତ୍ୟୁକ୍ତି ହେବ ନାହିଁ ଲୋକ ମାନେ ଏଇ ପର୍ବ ଦେଖିବା ପାଇଁ ରଥଯାତ୍ରା ଦେଖିବା ପାଇଁ ବହୁତ ଦୂର ଦୂରରୁ ଆସିକି ଗୋଟେ ଦୁଇ ଦିନ ଆଗରୁ ଅପେକ୍ଷା କରିଥାନ୍ତି ଏବଂ ପ୍ରତିବର୍ଷ ସେହି ଦଶ ଦଶରୁ ବାର ଲକ୍ଷ ଭିତରେ ଲୋକ ସବୁବର୍ଷ ହୁଅନ୍ତି ତ ଯେହେତୁ ଏତେ ଭିଡ଼ ତ ଆମେ ମାନେ ମଧ୍ୟ ସେଇ ଉତ୍ସବରେ ଯୋଗଦାନ କରୁ ଏବଂ ନିଜକୁ ଠାକୁରଙ୍କୁ ଦର୍ଶନ କରି ଆମେ ବି ଚାହୁଁ କି ହଁ ଯେମିତି ଆମ ଯେତେ ବି ପାପ ରହିଛି ତାହା ଦୂରେଇ ଯାଉ ତ ଆମେ ରଥଯାତ୍ରାକୁ ସବୁ ଭଲ ଭାବେ ପାଳନ କରୁ ଦୋଳ ପୂର୍ଣ୍ଣିମା ମଧ୍ୟ ପାଳନ କରୁ ସବୁ ଯେହେତୁ ଆମେ ରହୁଛୁ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ସବୁ ଧର୍ମ ସମାନ ତ ସମସ୍ତେ ଆମର ଯେଉଁ ଓଡ଼ିଆ ହିନ୍ଦୁ ଜାତି ଯାହା ବି ରହିଲେ ସବୁ ପ୍ରକାର ପର୍ବକୁ ଏମାନେ ପାଳନ କରୁ ଆମେ ମାନେ